ଆମେ ଯେକୌଣସି ସମୟରେ ଏକ କ୍ୟାବ୍ ବୁକ୍ କରିଥାଉ କିନ୍ତୁ କ୍ୟାବ ବୁକ୍ କରିବା କରିବା ଦ୍ୱାରା ଆମେ କ୍ୟାବରେ ଆମେ ଯେକୌଣସି ସ୍ଥାନରେ ମଧ୍ୟ ଯାଇପାରିଥାଉ କିନ୍ତୁ ପଟଣାସ୍ଥଳରେ କେତେକ କ୍ୟାବ ଅଛି ଯାହା ଲେଟ୍ରେ ପହଞ୍ଚି ଆମର ଅନେକ ଅସୁବିଧା କରେଇଥାନ୍ତି କାରଣ ଯେଉଁ ସମୟରେ ଆମେ କ୍ୟାବ୍ ବୁକ୍ କରିଥାଉ ସେଇ ସମୟରେ ଆମ ଅସୁବିଧା କି ଯେକୌଣସି ଆମେ ଏକ୍ଜାମ୍ ଥିବ କିମ୍ବା ଯେକୌଣସି କହିବାକୁ ଗଲେ ଆମ ସ୍ୱାସ୍ଥ୍ୟ ସେବା ଖରାପ ଥିଲେ କ୍ୟାବ୍ ଯଦି ଲେଟ୍ରେ ଆଇବ ଆମର ସ୍ୱାସ୍ଥ୍ୟ ସେବା ବିଗିଡ଼ି ଯାଇପାରିଥାଏ ତାହାଦ୍ୱାରା ଆମର ଅନେକ ଅବସ୍ଥା କଠିନ ହବାକୁ ଲାଗିଥାଏ କ୍ୟାବ୍ ବୁକ୍ ଲେଟ୍ ଦ୍ୱାରା ଗୋଟେ ଶିକ୍ଷକର ଶିକ୍ଷକଙ୍କର

ଯଦି ଲେଟ ଲେଟ୍ କରିଯିବେ କିମ୍ବା ଶିକ୍ଷକମାନେ ଲେଟ୍ କରିଯିବେ ତାହେଲେ ସବୁ ଛାତ୍ର ଉପରେ ପ୍ରେସର ପଡ଼ିଥାଏ ଏବଂ ଛାତ୍ରର କିନ୍ତୁ ଛାତ୍ର ମାନଙ୍କରେ ଯେପରିକି ଏକ୍ଜାମ୍ ଥିବ ଯେକୌଣସି ସ୍ଥାନରେ ପହଞ୍ଚିବାର ଥିବ ଯଦି କ୍ୟାବ୍ଟା ଆମର ଲେଟ୍ ଆସିଥାଏ ତାହାଦ୍ୱାରା ମଧ୍ୟ ଛାତ୍ର ଉପରରେ ଅନେକ ପ୍ରକାର ସଙ୍କଟ ଆସିଥାଏ ଯାହାଦ୍ୱାରା ସେ ଏ ଏକଜାମ ମଧ୍ୟ ଦେଇପାରିନଥାନ୍ତି ଏହି କ୍ୟାବ ବୁକ୍ ଲେଟ୍ ହବା ଦ୍ୱାରା ଏବଂ ସ୍ୱାସ୍ଥ୍ୟ ସେବା ଖରାପ ହବା ଦ୍ୱାରା